ହଁ ହ୍ୟାଲୋ କିଏ କହୁଥିଲେ ଭାଇ ହଁ ଭାଇ ମୁଁ ଖଜୁରୀପଡ଼ା ପରିବା ଦୋକାନୀ କଣ ହେଲା କହୁନାହାନ୍ତି କେଉଁଠୁ କହୁଛନ୍ତି ହଁ ନମସ୍କାର ନମସ୍କାର ଆଜ୍ଞା ନମସ୍କାର ନମସ୍କାର ଭଲ ତ ଭାଇ ହଁ ଭାଇ ଏମତି ସୁଖେ ଦୁଃଖେ ଅଛୁ ଆଉ ଭଲ ବୋଲି ଆଉ କହି ହେଉଛି କି ମଣିଷ ଜୀବନ ତ ପାଣି ଫୋଟକା ସଦୃଶ ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ

ହଁ ନାଇଁ ଅମୃତଭଣ୍ଡା କେତେ ଅଛି ଅମୃତଭଣ୍ଡା ତ ପାଞ୍ଚ ଟଙ୍କା ଦଶ ଟଙ୍କା ଏମିତି ଅଛି ଆଉ ମୂଳା ତ ତମେ ଜାଣିଛ ବିଡ଼ା ସଂଖ୍ୟାରେ ଏ ଦୁଇ ଟଙ୍କା ତିନି ଟଙ୍କା ଏମିତି ସବୁ ବିକା ହେଉଛି ଆଉ ଆଉ ଅନ୍ୟାନ୍ୟ କଣ ଆଉ ପନିପରିବା ନେବେ କି ନାଇଁ ଆପଣ ଆପଣ ଯେଉଁ କହୁଛନ୍ତି ସଜ ପନିପରିବା ନେବ ବୋଲି ଆମେ ସେମତି କିଛି ଫ୍ରିଜ୍ ଫ୍ରିଜ୍ ରଖିକି ଆମେ କିଛି ବ୍ୟବହାର କରୁନା ଆମେ ପୁରା ଗାଁ ଗହଳିକୁ ବୁଲିକି ଆଣିକି ଏହି ଲୋକ ନେଉଛନ୍ତି ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ହଁ ହଁ ହଁ ହଁ ନାଇଁ ଆପଣ ଆସିକି ନେଇକି ଯିବେ କି ମାନେ ଆସି ପଠେଇଦେବାକୁ ପଡ଼ିବ ଯଦି ପଠେଇଦେବାକୁ ପଡ଼ିବ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ଠିକ୍ ଅଛି ନିଶ୍ଚିତ ପଠେଇଦେବା ଭାଇନା ହଁ ହଁ ହଁ ହଁ ହଁ ନାଇଁ ଅମୃତଭଣ୍ଡାଟା ସିଝେଇକି ଦେଲେ ଭଲ ଦେହ ରୋଗୀ ପାଇଁ ଭଲ ହଁ ହଁ ହଁ ନାଇଁ ନାଇଁ ନାଇଁ ଡକ୍ଟର ଯାହା କହିଛନ୍ତି ସେହି ଅନୁସାରେ ଖାଇଲେ ଏଇଟା ଠିକ୍ ଭଲ ହେବ ନା ଆଉ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ଠିକ୍ ଅଛି ଅମୃତଭଣ୍ଡା ବି ଅଛି ତାପରେ ଆମର ଏ ଯେଉଁ ଶାଗ ଆମର କୁଶୁଳା ଶାଗ ବି ଅଛି ଆଉ ଆମର ଏଇ ଯେଉଁ ହଁ ହଁ ସେ ଖୁଣ୍ଟିଆ ହଁ ହଁ ସେ ହଁ ହଁ ହଁ ସେ ଖୁଣ୍ଟିଆ ଶାଗ ବି ଅଛି ଆଉ ମୂଳା ଶାଗ ବି ଅଛି ହଁ ହଁ ହଁ କୁହନ୍ତୁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ସବୁ ନିଶ୍ଚିତ ପଠେଇଦେବା ଭାଇନା ହଁ ହଁ ହଁ ହଁ ନମସ୍କାର ନମସ୍କାର ନମସ୍କାର